ଆର୍ ଚନ୍ଦ୍ର ଗ୍ରହଣ ଯେନ୍ ବଲ୍ସନ୍ ଆମେ ଦେଖ୍ସୁଁ ଯେ ପୃଥିବୀର ସବୁ ବର୍ଷ ତା ମାନେ ଚନ୍ଦ୍ର ଗ୍ରହଣ ହେସି ଯେ ଚନ୍ଦ୍ର ଗ୍ରହଣ ତା ମାନେ ଆମେ ଦେଖ୍ବାର୍ ଲାଗି ବାହାର୍ସୁଁ ବଏଲେ ଆର୍ ଦେଖିଛୁଁ ବୋଲି ଚନ୍ଦ୍ର ଗ୍ରହଣଟା କେନ୍ତା କେନ୍ତା ଯେ ଜନ୍ କେ ତା ମାନେ ସେଟା ଧରସି ତା ମାନେ ହନୁମାନ୍ ତା ମାନେ ଗିଲିଛେ ବଲସନ୍ ଆଗର୍ ଗୁଟେ ପୁରାଣିକ ମତରେ ଏଟା ହନୁମାନ୍ ତାମାନେ ଗିଲିଛେ ବଲସନ୍ କିନ୍ତୁ ବୌଜ୍ଞାନ ମତରେ ସେଟା ଦୁସୁରା ଅଛି ଆଏଁ ବଏଲେ ସେ ଚନ୍ଦ୍ର ଗ୍ରହଣ ବଏଲେ ଆମେ ଚନ୍ଦ୍ରକେ ତା ମାନେ ଖଣ୍ଡିଆଥିସି ସମସ୍ତେ ଆମେ ତାର୍ ମାନେ ଦେଖସୁଁ ସେତାକେ କିନ୍ତୁ ଆର୍ ଭି ଅନେକ୍ ଦେଖ୍ବାର୍କେ ପାଏସୁଁ ଯେ ଆମର୍ ପୃଥିବୀ ଇଯେନ୍ ପୃଥିବୀର ଯେ ତାରା ମାନେ ବି ସେନୁ ଅଛନ୍ ତାରା ମାନେ ଅଛନ୍ ସୂର୍ଯ୍ୟ ଅଛନ୍ ଚନ୍ଦ୍ର ଅଛନ୍ ଚନ୍ଦ୍ର ତ ଉପଗ୍ରହ ଆଏ ଜାନୁଛୁଁ ପୃଥିବୀର ଉପଗ୍ରହ ହେଉଛି ଚନ୍ଦ୍ର ଆଏ ହେଟା ଜାନିଛୁଁ ଆମେ ଜାନୁଛୁଁ ହେଟା ଆରୁ ସୁର୍ଯ୍ୟର୍ ଆଲେକ୍ ଲାଗି ଇ ଇଟା ମାନେ ଟିକେ ଚନ୍ଦ୍ର ଗ୍ରହଣ ନାଇଁ ଦିସି ସେଥିର୍ ଲାଗି ଚନ୍ଦ୍ର କେ ତା ମାନେ ରାତି ଚନ୍ଦ୍ରକେ ତା ମାନେ ଗ୍ରହଣ ଧର୍ସି ତା ମାନେ ଆରୁ ସବୁ ଆମେ ପୃଥିବୀ ଥି ତା ମାନେ ଆମେ ଦେଖ୍ବାର୍ କେ ପାଏସୁଁ